ହଁ ଆଗ ତ ବହୁତ ସେମିତି ହୋଇଥିଲା ଯୁଦ୍ଧ ହୋଇଥିଲା ଲୋକମାନଙ୍କୁ ନେଇକି ଏଇଠୁ ସେଇଠୁ ନେଇଯାଇଥିଲେ ଏଇ ସହରୁ ସେଇ ସହରୁ ନେଇ ନେଇକି ଯାଉଥିଲେ ହଁ ମୁଁ ତ ସେମିତି କିଛି ଜାଣୁନାହିଁ ହେଲେ ବି ଆମର ଆଗ ଲୋକ ଯେତିକି ଯାହା କହିଲେ ମୋତେ ମୁଁ ସେଇଟା ଏକା ଜାଣିପାରୁଛି ସେ ରାଜାମାନେ ସମସ୍ତଙ୍କୁ ଭଲ ରଖୁଥିଲେ